ଆମ ଜଳ ଜାତୀୟ ଆମେ ଘରେ ବନାଉଛୁ ଅରେଞ୍ଜ ପାଣି ଲେମ୍ବୁ ପାଣି ଯେମିତି ଲସି ଆପେଲ୍ ଜୁସ୍ ଆଉ ଡାଲିମ୍ବ ଜୁସ୍ ସେଇଟା ଆମକୁ ବନେଇବାକୁ ପଡ଼େ ଆଉ ଅଛି ଲୁଣପାନି ଏଇଟା ବି ବନାଉଛୁ କାହିଁକିନା ଗରମ ଦିନେ ବହୁତ ଆବଶ୍ୟକ ଏଇଟା ଦେହ ପାଇଁ ଆମକୁ ଦରକାର ଆଉ ଆମେ ଦହି ମଧ୍ୟ ଖାଉ ଦହି ନଡ଼ିଆ ଦେଇକି ଆମେ ଗ୍ରାଇଣ୍ଡର କରୁଛୁ ସେଇଟା ବି ଖାଉ ଆଉ ଲେମ୍ବୁ ଲେମ୍ବୁ ଆପେଲ୍ ଏଇଟା ଆମେ ସବୁ ଜୁସ୍ କରୁଛୁ ଜୁସ୍ କରୁ ଖାଇବା ପାଇଁ ଆମେ ସମସ୍ତଙ୍କୁ ଦେଉଛୁ ଯେମିତି ଦେହ ଥଣ୍ଡା ରହିବ ଏଇ ଜୁସ୍ ଗୁଡ଼ାକ ଆମକୁ ବେଶୀ ଦରକାର ଲେମନ୍ ପାନି ଅରେଞ୍ଜ ଜୁସ୍ ଲସି ଅଙ୍ଗୁର ଅଙ୍ଗୁର ଜୁସ୍ ଏଇଟା ଆମକୁ ବେଶୀ ଦରକାର ପଡ଼େ ଶରୀର ପାଇ ସେଥିପାଇଁ ଆମେ ଏସବୁ କିଛି ଆମ ବନାଉଛୁ ଛୁଆପୁଆ ପାଇଁ